ମୋ ପାଇଁ ଚିତ୍ରାଙ୍କନର ସବୁଠାରୁ କଷ୍ଟକର ଭାଗ ହେଉଛି ଆମେ ଚିତ୍ରରେ ସବୁ ଯେକୌଣସି ଚିତ୍ର ଆମେ କରୁ ସେଥିରେ ସେହି ଚିତ୍ରର ମନର ଭାବଟା ପ୍ରକାଶ କରାଯାଇଥାଏ ଏବଂ ସେହି ମନର ଭାବଟା ପ୍ରକାଶ କରିବା ଯେମିତିକି କେହି ଜଣ ସେ ଚିତ୍ରକୁ ଦେଖିଲେ ସେଥି ସେ ଚିତ୍ରରେ କ'ଣ ଚିତ୍ର କ'ଣ କହିବାକୁ ଚାହୁଁଛି ସେଇଟା ସେ ମନର ଭାବଟା ଯେମିତି ସେ ବୁଝିପାରୁଥିବ ସେଇଟା ଜଣେ ଚିତ୍ରକର ପାଇଁ ବୁଝିବା ନିହାତି ଦରକାର ଏବଂ ସେ ସେ ଜିନିଷଟିକୁ ନିଜେ ବୁଝିଲେ ହିଁ ସେ ଚିତ୍ରରେ ସେଟାକୁ ସେ ପ୍ରତିଫଳିତ କରିପାରିବ ତେଣୁ ଚିତ୍ରକର ପାଇଁ ସବୁଠୁ କଷ୍ଟକର ହେଉଛି ସେଇ ଭାବନାଟାକୁ ବା ସେଇ ସେହି ଭାବନାଟାକୁ ସେ ପ୍ରତିଛବି ବା ସେ ଚିତ୍ର ମଧ୍ୟରେ ଆଣିବା ହିଁ ହେଉଛି ତା ପାଇଁ ସବୁଠୁ ବଡ଼ କଷ୍ଟକର କାମ ଏବଂ ଆମେ ଏହାକୁ ଦୂର କରିବାକୁ ହେଲେ ପ୍ରଥମେ ଆମେ ସେ ଭାବନାଟାକୁ ବୁଝିବା ଦରକାର ଯାହାଫଳରେ ଆମେ ସେହିପରି ସେ ଚିତ୍ରଟାକୁ ଆଙ୍କିବାକୁ ଚେଷ୍ଟା କରୁ

ଯେମିତିକି ଯଶୋଦା ଆଉ ଶ୍ରୀକୃଷ୍ଣଙ୍କର କୌଣସି ଏକ ଚିତ୍ର ସେଥିରେ ଯଶୋଦା ଓ ଶ୍ରୀକୃଷ୍ଣଙ୍କ ମୁହଁରେ ଯଶୋଦାଙ୍କୁ ଦେଖି ତାଙ୍କର କୋଉପରି ଭାବ ପ୍ରକାଶ ପାଉଛି ତା'କୁ ଶ୍ରୀକୃଷ୍ଣ ମୁହଁରେ ସେଇଭଳି ଭାବ ଆଣିବା ଦରକାର ଯାହାଫଳରେ ଯୋଉମାନେ ବି ସେ ଚିତ୍ରକୁ ଦେଖିବେ ସେମାନେ ବୁଝିପାରିବେ ଯେ ଶ୍ରୀକୃଷ୍ଣ ଏବେ କୋଉ ଅବସ୍ଥାରେ ତାଙ୍କର ମନଟା କୋଉ ଅବସ୍ଥାରେ ଅଛି କି ଖୁସିରେ ଅଛନ୍ତି କି ଦୁଃଖର ଅଛନ୍ତି ବା କୋଉ ଭଳି ଅବସ୍ଥାରେ ଅଛନ୍ତି